ନମସ୍କାର ମୁଁ କୁନ୍ତଳା ସିଂ ଆଜି ମୁଁ ଆପଣମାନଙ୍କୁ ବିଭିନ୍ନପ୍ରକାର ପଦଯାତ୍ରା ବିଷୟରେ କହିବି ମୋତେ ପଦଯାତ୍ରା ବହୁତ ଭଲ ଲାଗେ ପ୍ରଥମେ ତ ମୋତେ ଶିମିଳିପାଳ ବହୁତ ପସନ୍ଦ ତା'ପରେ ବରେହି ପାଣି ସୀତା କୁଣ୍ଡ ଲୁଲୁଙ୍ଗ୍ ଏମିତି ପାହାଡ଼ ଓ ଜଙ୍ଗଲ ଘେରରେ ଥିବା ଜାଗା ମୋତେ ବହୁତ ଭଲ ଲାଗେ ଆଉ ପଦଯାତ୍ରା କରିବାକୁ ବି ବହୁତ ଭଲ ଲାଗେ ଏଠାରେ ବିଭିନ୍ନପ୍ରକାର ଗଛ ବିଭିନ୍ନପ୍ରକାର ଜୀବଜନ୍ତୁ ବାସ କରନ୍ତି ଯେଉଁମାନଙ୍କୁ ଦେଖିବା ପାଇଁ ମୁଁ ପଦଯାତ୍ରା କରେ ତାହା ଦେଖି ମୋତେ ବହୁତ ଖୁସି ଲାଗେ ଓ ଆନନ୍ଦ ଲାଗେ ଏଠାକାର ଯେଉଁ ବରେହି ପାଣିର ଯେଉଁ ଶ୍ରୋତ ଆସେ ଉପରୁ ବୋହି ଆସେ ସେ ଦୃଶ୍ୟ ବି ବହୁତ ସୁନ୍ଦର ସେଠି ଗଲେ ଏମିତି ଲାଗିକି ଯେମିତି ଆଉ ଘରକୁ ଯିବିନି ଏଠି ହିଁ ବୁଲୁଥିବି ଯେତେ ଦେଖିଲେ ବି ମନ ପୂରେ ନାହିଁ

ଆଉ ଯେଉଁ ଘଞ୍ଚ ଜଙ୍ଗଲ ଟିକିଏ ଟିକିଏ ଅନ୍ଧାର ହୋଇଆସେ ଆଉ ସେ ଟାଇମ୍ରେ ସୂର୍ଯ୍ୟାସ୍ତ ହୁଅନ୍ତି ଏହା ଦେଖି ମୋତେ ବହୁତ ଆନନ୍ଦ ଓ ଖୁସି ଲାଗେ